ପନ୍ଦର ଜାନୁଆରୀ ଦୁଇହଜାର ଦଶ କୋଡ଼ିଏ ମାର୍ଚ୍ଚ ଦୁଇହଜାର ତେର ତେର ଅଗଷ୍ଟ ଉଣେଇଶହ ସତାନବେ ଚବିଶ ଫେବୃଆରୀ ଉଣେଇଶହ ଷାଠିଏ ପଚିଶ ଅକ୍ଟୋବର ଉଣେଇଶହ ସତାଶୀ